ଆଁ ଆଜ୍ଞା ମୁଁ କହୁଛି ଆଜ୍ଞା ଗଜପତିରୁ ଆଜ୍ଞା ଆମ ଆଦିବାସୀ ଲୋକ ହେଲା ସେଠି ଗୋଟେ ଖାଇବା ପିଇବାର ଗୋଟେ ବିରିୟାନୀ ସିଷ୍ଟମ ଗୋଟେ କରିବା ପାଇଁ ଯାଉଛୁ ହେଲା ଆପଣ ଟିକେ ଆମକୁ ଟିକେ ସାହାଯ୍ୟ କର ଟିକେ ପେପରରେ ବାହାର କରିବେ ଟିକେ ଲୋକଙ୍କୁ ଟିକେ ଜଣା ଜଣି କରିବେ ଟିକେ ଆଗକୁ ଟିକେ ବଢ଼େଇବେ ହେଲେ ଆପଣ ଟିକେ ବେପାର ଟିକେ ଭଲ ହୁଅନ୍ତା

ଆମ ଆଜ୍ଞା ଆମେ ଆଦିବାସୀ ଲୋକ ଆମକୁ ଟିକେ କମ କରିବେନା ଆଉ ଗରିବ ଲୋକ ଆମେ ହଉ ଟିକେ ହେଲ୍ପ କଲେ ଭଲ ହୁଅନ୍ତା ଆମେ ଟିକେ ଆଗକୁ ବଢ଼ିଥାନ୍ତୁ ଆଉ ଯଦି ସାମ୍ବାଦିକମାନେ ଯଦି ଆମକୁ ଯଦି ଆଗକୁ ନ ନେଇପାରିଲେ ଆମେ କ'ଣ କରୁ ଆମେ ଆଡଭାନ୍ସ ଲୋକ ଆମେ କ'ଣ ଜାଣିଛୁ ନା କ'ଣ ଆମ ଟିକେ ସାହାଯ୍ୟ କଲେ ଭଲ ହେବ ହଁ କେବେ ଆସିଥିଲେ ଆଜ୍ଞା ହଁ ଟିକେ ଖାଦ୍ୟ ସବୁ ପ୍ରକାର ଆଇଟମ୍ ଟିକେ ବନେଇଲେ ଟିକେ ଲୋକେ ଟିକେ ଜାଣିବେ ଲୋକେ ଟିକେ ଜାଣିଲେ ଟିକେ ଇଏ ହେବ ଆଗକୁ ଟିକେ ବଢ଼ିବା ଟିକେ ଦରକାର ହଁ ସେଇଥିପାଇଁ ଆମେ ଆପଣଙ୍କୁ ଡାକୁଛୁ ଆଉ ନାଇ ଏଠି ବି ଲୋକ ବି ଅଛନ୍ତି ହଁ କିଛି ଜାଣିପାରୁନାହାନ୍ତି କ'ଣ ସାମ୍ବାଦିକମାନେ ଆସିଲେ ସେମାନେ ଆମକୁ ଟିକେ ସାହାଯ୍ୟ କଲେ ଆଗକୁ ଟିକେ ଆମେ ବଢ଼ିପାରିବୁ ଆଉ ହଁ ହଉ ଭଲ ହୁଅନ୍ତା ଆପଣଙ୍କ ରେଟ୍ ବାଟ ସବୁତ ଠିକ୍ ଅଛି ଆଉ ଟିକେ କମ୍ କଲେ ଟିକେ ଭଲ ହଅନ୍ତା ହଁ